ସରକାରଙ୍କ ନୀତି ଅନୁଯାୟୀ ସବୁ ପିଲା ପାଠ ପଢ଼ି ପାରିବେ ତେଣୁ ପ୍ରତ୍ୟେକ ଗାଁରେ ସ୍କୁଲ ଅଛି ନାମ ଲେଖାଇବା ପାଇଁ କିଛି ପ୍ରକ୍ରିୟା ଅଛି ପ୍ରଥମେ ମେଧାବୀ ଛାତ୍ରମାନଙ୍କୁ ସ୍ଥାନୀୟ ସ୍କୁଲରେ ଆଡ଼ମିଶନ କରାଯାଏ ଏହାପରେ ଅନ୍ୟ ପିଲାମାନେ ନାମ ଲେଖାନ୍ତି ଏ ନାମ ଲେଖାରେ କିଛି କାଗଜପତ୍ର ଦରକାର ହୁଏ ଯେମିତି କି ଆଧାର କାର୍ଡ଼ ମାର୍କ ସିଟ୍ ଜାତି ପ୍ରମାଣପତ୍ର ବ୍ଲଡ଼ ଗ୍ରୁପ ଏଗୁଡ଼ିକ ପ୍ରଦାନ କଲା କରାଯାଏ ଏବଂ ଅଭିଭାବକ ସାଙ୍ଗରେ ଆସିଥାନ୍ତି ଏହାପରେ ଛାତ୍ରମାନଙ୍କୁ ସ୍କୁଲର ଶୃଙ୍ଖଳା ବାବଦରେ ବୁଝାଯାଏ ଯେମିତି କି ସେ ଛାତ୍ର ଶୃଙ୍ଖଳିତ ଭାବରେ ପାଠ ପଢ଼ିବ ଏହା ହେଉଛି ସ୍ଥାନୀୟ ସ୍କୁଲରେ ନାମ ଲେଖା ପାଇଁ ପ୍ରକ୍ରିୟା